ହଁ ଯେମିତିକି ଅଠର ଚାରି ଦୁଇହଜାର ପାଞ୍ଚ ସତେଇଶ ଛଅ ଦୁଇହଜାର ଆଠ ପନ୍ଦର ଆଠ ଦୁଇହଜାର ଅଠର ଅଠେଇଶ ଦଶ ଦୁଇହଜାର ଏକୋଇଶ ଉଣେଇଶ ବାର ଦୁଇହଜାର ତେଇଶ